ଓ ହଏ ଭଲ୍ ଅଛୁ ବୋ ଦୁଃଖେ ସୁଖେ ଭଲ୍ ଅଛୁ ଆରୁ ହଁ ବୁଲି ଆସିଲୁ ତୁମେ କାଁ କାମ୍ ହଁ ହଁ ଛିଡ଼ିଗଲେ କାମ୍ ତ ହେନ୍ତା ଅଛେ ଯେ ତମେ କାଣ କରିବାର୍ ଥିଲା କେଁ ଓ ଧାନ୍ କାଟବୋ ହଁ ଧାନ୍ ତ କାଟ୍ବୋ ଏକା ଦେଖ ଏଇଟା ତ ଗୁଟେ ଲୋକ୍ର କଥା ନାଇଁ ଭାଇ ଆର୍ ଆର୍ ଲୋକମାନ୍କେ ଦରକାର୍ ଅଛି କେତେ ଲୋକ୍ ଦରକାର୍ କି ହଁ ହଁ ଯେ ଚାର୍ ପାଞ୍ଚ୍ ଯେ କେନ୍ତା ହିସାବରେ କାଟିବୁ ହଏ ଯେ ମୂଲିଆ ବୋଇଲେ କେତେ ନବ ଯେ ମୂଲିଆ ଯେ କେତେ ଦେବ ଖର୍ଚ୍ଚ ଯାହା ନେଉଛନ୍ତି ବୋଇଲେ ତ ସେ ହିସାବରେ ସେ ଖାନାପିନା ମଦ୍ ମୁଦା ଆଜିକାଲି ସବୁ ଚାଲିଛି କିନି ହୋ ପୁଡ଼ିଆ ପତ୍ ପୁଡ଼ିଆ ପତ୍ର ଚାଲିଛି କିଏନ୍ ଭୋଜି ବି ଦେଉଛେ କୁକୁଡ଼ା ମାଂସ ବି କରିବାକୁ ପଡ଼ୁଛି ତମେ କେନ୍ ହିସାବରେ ଦେବ କି ହଏ ହଏ ଯେ କେତେ ଲୋକ୍ ଦରକାର୍ କାଲ୍କେ ଆମର୍ ଦଲ୍ ଟିକେ ଯାଇକରି କଥାହବାର୍ ପଡ଼୍ବା ବୋ ତାଙ୍କେ କହିବାର୍ ପଡ଼୍ବା ହଏ ହଏ ଇ ସବୁ ଦେବାକୁ ପଡ଼ିବ ମାତର୍ ପଇସା ରେଟ୍ କେତେ ଦେବ ଯେ ଯେ ଧାନ୍ ତମ ଧାନ୍ଟା ପଡ଼ିଛି କି ଠିଆ ହୋଇଅଛି ହୋ ସେଇଟା ବି କହିଦିଅ

ଠିଆ ନାଇଁଥିଲେ ଆମକେ ହଇରାଣ୍ ଲାଗ୍ବୋ ଅଣ୍ଟା ଦୁଖବା ସେଇଟା ତ କହୁଛେ ମୁଇଁ ଯେ ପଡ଼ିଛେ ଆର୍ ଧାନ୍ ଟିକେ ଗୁପିଚେ ନେବ ଝୁକାପାଇଁ ତ ହଏ ଗୁପାଗୁପି ହେଇଛେ ବୋଲେ କାଁ ଧାନ୍ କରିଛୁ ଗୋ କାଁ ଧାନ୍ କରିଛୁ ଅ ପୂଜା ଧାନ୍ ହଁ ହଁ ସେ ଧୂଲ୍ବା ଲାଗି ସେ ଧୂଲ୍ବା ଲାଗିଥିଲେ ନାକେ କାନେ ନାଇଁ ବୋନି ସେମ୍ତା କାଟିଲା ଆମେ କେନ୍ ଆଡ଼େ ଯିବୁଁ ଗୋ ଦୁଇ ତିନ୍ଟା କାଟିବୁ ଯେ ହଏ ଆମେ ନେଇହେଲେ ଆର୍ କାଁ କରି ଚଲ୍ବୁ ଆଉଁ ହଏ ଧାନ୍ କଟା ନାଇଁ ହେଲେ ଆର କାଁଣା କରିବୁଁ ଗୋ ଦେବୁଁ ଏନ୍ତା ହେଲେ ମୁଇଁ ଠିକ୍ କରି କରିନେବି

ହଁ ହଁ ହଏଁ ନାଇଁ ନାଇଁ ଆମର୍ ଜବାବ୍ ହେଲା ଠିକ୍ କହିବାକେ ନାଇଁ ପଡ଼େ ଆମେ ଏକା ଯିବୁଁ ଏକା ଯେ ଖାଲି ନୂଆ ଧାନ୍ ନେଇ ପଡ଼ୁଥିବାର ଭାଇ ଖାନାପିନା ଦେବାକେ ପଡ଼୍ବା ପୁଡ଼ିଆ ପତ୍ର ଆମର୍ ପିଲାମାନେ ଖାଇସନ୍ ଦେଖୁଛୁ କିନ୍ ଆଜିକାଲି ଯୁଗରେ ଲାଲ୍ସିଆନ୍ ଦେଖାଇଲେ ନେଇ ଯାନ୍ ଭାଇ କାମ କର୍ବାଟା ଭାଇ ଆସେ ତୁଇ ତୁଇ ଆଗରୁ ମୋର୍ ବିଶ୍ୱାସ୍ ତୁଟି ମୁଇଁ ତ ଯିବିଁ ବୋଲ୍ଛେ ହେ ଦେଖ୍ ତୁଇ ମୋର୍ ବିଶ୍ୱାସ୍ ଅଛି ବୋଲି ଯିବିଁ ବୋଲଛି ନହେଲେ ତ ନେଇଯାଇତି ବୁଝିଲୁ କି ମୋର୍ କାମ ଖୁବ୍ ଅଛି ହଏ ହଏ ହଏ ହଏ ଠିକ୍ ଅଛି ଯିବାଁ ଭାଇ ହାଁ ହଏ ହଏ ଡ଼୍ରେସ୍ କିଣା ତାହାଲେ ଯିବୁଁ ଗୋ କାଇଁ ନାଇଁ ଯିବୁଁ ହାଁ ହଁ ହଁ ବିଲକୁ ଯିମୁଁ